ପରିଦର୍ଶକମାନଙ୍କ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ଯେଉଁ ଆମର ଓଡ଼ିଶାରେ ପ୍ରଥମ ଆମେ ଯେଉଁ କ୍ୟାଲମା ଦେଖୁଚୁ ତାହା ହଉଛି ଆମର ଅଟଲ ସେତି ପ୍ରିୟା ସେତୁ ଗୁରୁପ୍ରିଆ ସେତୁ ଯାହା ଆମର ଯାାନବାୟୁରେ ଉପସ୍ଥିତ ଯାହା ଆମ ଓଡ଼ିଶାର ଆମ ମାଲକାନଗିରି ଜିଲ୍ଲାର ପ୍ରଥମ ଏତେ ବଡ଼ ଗୋଟେ ବ୍ରିଜ୍ ଯାହାକି ଆମେ ନିଜେ ଆଖିରେ ଦେଖିଛୁ ତାକୁ ବନାଇବା ବା କେମିତି ତାର ହେଇଛି କେମିନ୍ତି ତା'ର କାମ ଚାଲିଛି ଏବଂ ତା ପାଖରେ ଅଛି ଆମର ୱାଟର୍ ଫଲ୍ ବା ଝୁଲା ବ୍ରିଜ୍ ଯାହା ହନ୍ତାଲଗୁଡ଼ା ଘାଟି ଯାହାକି ପାହାଡ଼ ଏରିଆ ବହୁତ ବଡ଼ ବଡ଼ ପାହାଡ଼ ଏଇ ଏରିଆରେ ଲୋକମାନେ ଗଲେ ନିଜର ମନକୁ ଗୋଟେ ଶାନ୍ତି ଲାଗୁଛି ଯେ ଆମ ମାଲକାନଗିରି ଏମିତି ଗୋଟେ ଛୋଟ ଜିଲ୍ଲାରେ ଯାହାକି ଆମର ଏଇ ଜିଲ୍ଲା ବହୁତ ଛୋଟ ଏଇ ଜିଲ୍ଲାରେ ଏମିତି ବୁଲାଇବା ଜାଗା ଅଛି ବହୁତ ଲୋକ ଆଜି ବି ଜାଣିନାହାନ୍ତି କାରଣ ବଡ଼ ବଡ଼ ପ୍ଲେସ୍ର କଥା ବଡ଼ ବଡ଼ ବୁଲିବା ଯଉ ଅଛନ୍ତି ସେମାନେ ବଡ଼ ବଡ଼ ଜାଗାରେ ବୁଲୁଛନ୍ତି କିନ୍ତୁ ଆମର ଏଇଠି ବି ବହୁତ ମାଲକାନଗିରି ବହୁତ ବି ବୁଲିବା ଜାଗା ଅଛି ଗୁରୁପ୍ରିଆ ସେତୁ ହନ୍ତାଲ ଗୁଡ଼ା ପାହାଡ଼ ଅଉ ଧଲିଗୁଡ଼ା ଏଇସବୁ ଜାଗାରେ ବୁଲିବାକୁ ଗଲେ ମନରେ ଗୋଟେ ଶାନ୍ତି ବା ଆଖିରି ଗୋଟେ ଦୃଶ୍ୟ ଦେଖିଲେ ଆମକୁ ନିଜ ମନକୁ ଭଲ ଲାଗେ କାରଣ ବୁଲିବାକୁ ତ ସମସ୍ତେ ଚାହୁଁଛନ୍ତି ବୁଲିବା ପରିଦର୍ଶନ କରିବା ଯେତେ ଆମେ ଯେତେ ଆମ ଦିମାକରୁ ବୁଲିବା ଆମେ ଯେତେ ଆମେ ମନରୁ କଥା କହିବା ସେତେ ଆମ ଦିମାକକୁ ରେଷ୍ଟ ଗୋଟେ ମିଳୁଛି